ଟେକ୍ନୋଲୋଜି ବିଷୟରେ କହିବାକୁ ତ ଗଲେ ବହୁତ କିଛି ଅଛି କିନ୍ତୁ ମୋ ଟାଇମ୍ରେ ଯେଉଁଟା ମାନେ ପରିବର୍ତ୍ତନ ହେଇଛି ସେଟା ହେଲା ମୋର ସ୍ମାର୍ଟ ଫୋନ୍ ଯାହାକି ସ୍ମାର୍ଟ ଫୋନ୍ ଆପଣ ଗୋଟେ ଜାଗାରେ ଥାଇକି ଆପଣ ପୃଥିବୀର କୌଣସି ଲୋକଙ୍କ ସହିତ କଥା ହୋଇପାରିବେ ଯେଉଁଟା କି ଆମ ବେଲେ ପସିବୁଲ୍ ଥିଲା କିନ୍ତୁ ଏତେ ଲାର୍ଜ୍ ଏମାଉଣ୍ଟ୍ରେ ନାହିଁ ହେଟା ଗୋଟେ ଆମ ବହୁତ ବଡ଼ ଉନ୍ନତି କରିଛି ଟେକ୍ନୋଲୋଜିରେ ଆଉ ମୋ କାର୍ଯ୍ୟ ଯଦି ମୁଁ ଗୋଟେ ସଫ୍ଟୱାର୍ ଇଞ୍ଜିନିୟର୍ ଟେକ୍ନୋଲୋଜି ବିଷୟରେ ମୋର ଟିକେ ନଲେଜ୍ ଅଛି ସେ ସବୁକୁ ଦେଖିଲେ ମାନେ ଆଜିକାଲି ଯେଉଁ ପର୍ସନାଲ୍ କମ୍ପୁଟର୍ଟା ଆଉଛି ଯାହାକୁ ଆମେ ପି ସି କହୁ ସେ ସବୁରେ ବହୁତ ପାୱାର୍ଫୁଲ୍ ପ୍ରୋସେସର୍ ମାନେ ଲାଗିଛି ଯେଉଁଟାକି ଆଗ ଯେଉଁଟା ମୁଁ କରୁଥିଲେ ବହୁତ ଟାଇମ୍ ନେଉଥିଲା ଏବେ ଯେଉଁଟା କି ବହୁତ ଶୀଘ୍ର ହେଉଛି ଆଉ ଗୋଟେ କହିବି ଆମର ଫାଇବ୍ ଜି ଫୋର୍ ଜି ଯେମିତି ଆମେ ମୁଁ ଚଲଉଥିଲା ବେଳେ ଟୁ ଜିରେ ମୁଁ ଚଲଉଥିଲି ଇଣ୍ଟରନେଟ୍ଟା ଏବେ ତ ଫାଇବ୍ ଜି ହୋଇଯାଇଛି ଯେଉଁ କାମ ଘଣ୍ଟେକ ହେବାର ଥିଲା ଏବେ ଏକ ମିନିଟ୍ରେ ହୋଇଯାଉଛି